ମୁଁ ରୋଷେଇ ମୋ ମା ବୋଉର ଦେହ ଖରାପ ଥିଲା ଆଉ ମୁଁ ରୋଷେଇ କରିବାକୁ ଘରେ ରୋଷେଇ ନ କଲେ କେହି ଖାଇବେନି କେମିତି ଖାଇବେ ତେଣୁ କରି ରୋଷେଇ କରିବାକୁ ମୁଁ କିଛି ଶିଖିନଥିଲି ରୋଷେଇ କରିବାକୁ ମତେ ବାଧ୍ୟ କରିବାକୁ ପଡ଼ିଲା ଆଉ ମୁଁ ଯାହା ଯେମିତି ରୋଷେଇ କରୁଥିଲି ଯିଏ ଯେମିତି ଖାଉଥିଲେ ଗୋଟେ ସଂକ୍ରାନ୍ତି ପଡ଼ିଲା ସଂକ୍ଲା ସଂକ୍ରାନ୍ତିରେ ଅରୁଆ ଭାତ ବସେଇ ଦେଇକି ମୁଁ ଆଉ ଜାଣିନି ଅରୁଆ ଭାତ ଶୀଘ୍ର ହେଇଯାଏ ବୋଲି ଅରୁଆ ଭାତ ବସେଇକି ମୁଁ ମୋର ଅଲଗା କାମ କରିକି ଆସିକି ଦେଖିଲା ବେଳକୁ ଅରୁଆ ଭାତ ସବୁ ଜାଉ ହେଇଯାଇଛି ଏ ସେ ସେ ଭାତ ପୁରା ଜାଉ ହେଇଯାଇଛି ଖିରି ଭଳିଆ ହେଇଯାଇଛି ଆଉ କିଏ ଖାଇବେ ସେ ଭାତକୁ ସେଇଟା ଗୋଟେ ମୋର ଅଭିଜ୍ଞତା ଆଉ ତା'ପରେ ସମସ୍ତେ ପୁଣି ଆଉ ଥରେ ରୋଷେଇ କଲି ସେଇଠୁ ସମସ୍ତେ ଖାଇଲେ ବୋଉ ଆଉ ବଡ଼ ବୋଉ ସମସ୍ତେ କହିଲେ ପିଲାଟା ଜାଣିନି ଯାହା କରିଛି ଆଉ ପୁଣି ରୋଷେଇ ଆଉଥରେ କରି ସେ ସମସ୍ତଙ୍କୁ ଖାଇବାକୁ ଦିଆହେଲା ଆଉ କେଉଁ ଦିନ ରୋଷେଇରେ ଯଦି ଭଲ ହେଇଥିବ ତ ସମସ୍ତେ ଭଲ କହିବେ ଆଉ ଯଦି ଖରାପ ହେଇଥିବ ରୋଷେଇ କାହାକୁ ଭଲ ଲାଗିବନି କିଏ ଖାଇବ କିଏ ନ ଖାଇବ ଆଉ କେଉଁ ଦିନ ଲୁଣ ପକେଇ ନଥାଏ ଏମିତି ଏମିତି ପ୍ରଥମ ରୋଷେଇ ଆରମ୍ଭ ମୋର ଏମିତି ଆଉ ମୋ ମା'ର ତ ଦେହ ଖରାପ ଥିଲା ସେ ମେଡ଼ିକାଲରେ ଥିଲେ ସେ ତେଣୁକରି ମୁଁ ବାଧ୍ୟ ହେଲି ରୋଷେଇ କରିବାକୁ ଆମ ବାପା ବହୁତ ଭଲ ସିଏ ରୋଷେଇରେ ଲୁଣ ନ ପକେଇଲେ ବି ସେ ଖାଇଦେବେ କହିବେ କାଇଁ ଲୁଣ ପଡ଼ିନି ବୋଲି କହିବେନି ଆଉ ଅଲଗା ଭାଇ ଭଉଣୀମାନେ ସେମାନେ କହିବେ ତୋତେ ରୋଷେଇ ଆସୁନି ଆମେ ଖାଇବୁନି ଏମିତି ସବୁ ବିରକ୍ତ ହୁଅନ୍ତି ଆଉ ତା'ପରେ ଆସ୍ତେ ଆସ୍ତେ ସବୁ ଶିଖିଗଲା ପରେ ରୋଷେଇ କଲି ତା'ପରେ ପାଠପଢ଼ା ବି ଚାଲିଥାଏ ତାରି ଭିତରେ ମୁଁ ରୋଷେଇ କରି ମୋତେ ବାହାଘର କରିଦେଲେ ଶାଶୁଘରକୁ ଆସିଲି ଶାଶୁଘରେ ରୋଷେଇ କଲି ଆଉ ରୋଷେଇର ତ ଅଭିଜ୍ଞତା ମରିବା ଯାଏଁ ସବୁବେଳେ ରହିବ ଆଉ ଅଭିଜ୍ଞତା ଆଉ କ'ଣ ପ୍ରଥମ ରୋଷେଇର ଅଭିଜ୍ଞତା ଅରୁଆ ଭାତ ଜାଉ କରିଦେଇଛି ଏଇଟା ହେଉଛି ପ୍ରଥମ ରୋଷେଇ